ଖାଇବାର୍ ବ୍ୟବସ୍ଥାର ଲାଗି ମୁଇଁ ସେ ଭାତ ଡାଲି ତରକାରୀ ଏବଂ ଖଟାର୍ ଲାଗି କହିଥିଲି ବଲେ ଆଉ ଗୋଟେ ପରିସ୍ଥିତି ଆସିଗଲା ଯେ କିଛି ମିଠା ଲଡ଼ୁ ରସଗୋଲା ପେଡ଼ା ପାନ୍ତୁଆ ରସଗୋଲା ଇତ୍ୟାଦି ଜିନିଷଟା ଦରକାର୍ ପଡ଼ିଲା ମୁଁ ବଲେ ସେଥିର୍ଲାଗ ବୋଲିକିରି ଫେନ୍ ମୋତେ ଫୋନ୍ କର୍ବାର୍ ପଡ଼ଲା ଆରୁ ସେ ଭାତ ଡାଲ୍ ତରକାରୀ ଖଟାର୍ ସାଙ୍ଗେ ସେଇଟା ବି ମିଶାଇ କିରି ପଠାବାର୍କେ ମୁଇଁ କହୁଛି ଲାଭ ଶୀଘ୍ର ପଠାଇ ଦେଉ